ମୋର ସର୍ବକାଳୀନ ପ୍ରିୟ ରାନ୍ଧଣା ହେଲା ମାଛ ଆଉ ଚିକେନ୍ ଏହାକୁ ରାନ୍ଧି ମୁଁ ମୋ ପରିବାର ଲୋକଙ୍କୁ ଦିଏ ଏବଂ ସାହି ପଡିଶା ଏମାନେ ସମସ୍ତେ ଖାଇକି ମୋର ବହୁତ ପ୍ରଶଂସା କରନ୍ତି ମୁଁ ଚିକେନ୍ ର କେମିତି ରେସିପି ଟା ହେବ ମୁଁ ସେଇଟା ସେ ବିଷୟରେ କିଛି କହୁଛି ପ୍ରଥମେ ଚିକେନ୍ କୁ ଆଣି ଆମେ ସେଥିରେ ଧୁଆଧୁଇ କରି ଲୁଣ ହଳଦି ଲଙ୍କାଗୁଣ୍ଡ ଟିକେ ଗୋଳେଇବା ସେ ତାକୁ ଗୋଳାଗୋଳି କରିକି ତାକୁ ମେଲ୍ଟ୍ କରିକି କିଛି ସମୟ ପାଇଁ ରଖିଦେବା ତାପରେ ପିଆଜ ରସୁଣ ଅଦା ଜିରା ଲଙ୍କା ତାକୁ ପେଷ୍ଟ୍ କରିବା ପେଷ୍ଟ୍ କରିକି ତେଲ ପକେଇବା ତେଲ ପକେଇକି ଫୁଟଣ ଟିକେ ପକେଇବା ସେ ପେଷ୍ଟ୍ ଟା ସେଥିରେ ଆମେ ଖରଡ଼ିବା ଖରଡ଼ିଲେ ଖରଡ଼ି ସାରିଲା ପରେ ପେଷ୍ଟ ରେ ଖରଡ଼ି ହୋଇସାରିଲା ପରେ ଟମାଟୋ ସସ୍ ଟିକେ ପକେଇବା ତାପରେ ଆମେ ଚିକେନ୍ କାଟିଥିବା ଗୋଳେଇଥିବା ଚିକେନ୍ ପକେଇବା ଆଳୁ କାଟିକି କିଛି ପକେଇବା ତାକୁ ଆଳୁ ଚିକେନ୍ କସେଇବା ବହୁତ ସମୟ କଷି ହେଲାପରେ ତାକୁ ଆମେ କିଛି ପାଣି ଦେଇଦେବା ସିଝିବା ପାଇଁ ଛାଡ଼ିଦେବା ତାପରେ ପାଣି ଦେଇକି ଆମେ ସିଝିବା ପାଇଁ ଛାଡ଼ିଦେଲେ ସେ କିଛି ସମୟ ପାଞ୍ଚ ମିନିଟ୍ ଦଶ ମିନିଟ୍ ରୁ ଅଧିକ ପନ୍ଦର ମିନିଟ୍ ଖଣ୍ଡେ ସିଝି ସାରିଲା ପରେ ତାକୁ ଆମେ ସେଥିରେ ଟିକେ ପାଣି ଅଳ୍ପ ଅଳ୍ପ ଥିବ ସେଥିରେ ଟିକେ ଚିକେନ୍ ମସଲା ଟିକେ ଗରମ ମସଲା ଟିକେ ଇତ୍ୟାଦି ଆମେ ପକାଇ ତାକୁ ସବୁ ମିକ୍ସ କରିବା ମିକ୍ସ ହୋଇସାରିଲା ପରେ ଆମର ସେଇଟା ଚିକେନ୍ ଟା ହୋଇଯିବ ତାହେଲେ ତାକୁ ଆମେ ଆଣି ଧନିଆ ପତ୍ର ପକାଇ ଥୋଇବା ତାପରେ ମାଛ ମାଛ ହେଲା ଆମେ ପ୍ରଥମେ ମାଛ କଟା ହୋଇ ବଜାରରୁ ଆସିଥିବ ନା ତାକୁ କାଟିକି ଆଣିକି ଲୁଣ ହଳଦି ଗୋଳେଇବା ଲୁଣ ହଳଦି ଗୋଳେଇକି ତାକୁ ଲୁଣ ହଳଦି ଗୋଳେଇ ସାରିକି ତାକୁ ଥୋଇବା ତାପରେ ତେଲ ପକାଇବା ତେଲ ପକାଇ ମାଛକୁ ଭାଜିବା ଭାଜି ସାରିଲେ ତାକୁ ଭାଜିକି ଅଲଗା ଜାଗାକୁ କାଢ଼ିକି ଥୋଇବା ପୁଣି ପିଆଜ ରସୁଣ ଅଦା ଜିରା ଲଙ୍କା ଏସବୁ ବାଟିବା ତାକୁ ବାଟିକି ଅନ୍ୟ ଗୋଟିଏ ବାଉଲ୍ ରେ ଆମେ ତାକୁ ଲୁଣ ତେଲ ପକାଇ ମସଲା କସେଇବା ବହୁତ ସମୟ କଷିଲା ପରେ ସେଥିରେ ଟମାଟୋ କସେଇବା ଟମାଟୋ କଷି ସରିଲାପରେ ଆମେ ତାକୁ ଯେଉଁ ଆଳୁ କାଟିଥିବା ଆଳୁ ପକେଇବା ଆଳୁ ପକେଇକି ତାକୁ ଯେଉଁ ଘୋଡ଼େଇବା ଟିକେ ସିଝିବା ପାଇଁ ଛାଡ଼ିଦେବା ଆଳୁ କସେଇ ସାରିଲା ପରେ ସେଥିରେ ଟିକେ ପାଣି ଦେବା ପାଣି ଦେଇ ସାରିଲେ ସିଝିଗଲେ ଆମେ ସେଥିରେ କଣ କରିବା ନା ମାଛ ସିଝିସାରିଲା ପରେ ମାଛ ପକାଇବା ମାଛ ପକେଇକି ବହୁତ ସମୟ ଛାଡ଼ିଦେବା ତାକୁ ଟିକେ ସିଝିବା ପାଇଁ ସିଝିସାରିଲେ ତାକୁ ଆମେ ସିଝି ସାରିଲେ ସେଥରେ ଯେଉଁ ଚିକେନ୍ ମସଲା ଟିକେ ଗରମ ମସଲା ଟିକେ ଧନିଆ ପତ୍ର ଟିକେ ଏସବୁ ପକେଇ ତାକୁ ଆମେ ଛାଡ଼ିଦେବା କିଛି ସମୟ ତାପରେ ଏସବୁ ରୋଷେଇ କରିବାକୁ ମୋତେ ବହୁତ ଭଲ ଲାଗେ ତେଣୁ ତାର ସ୍ୱାଦ ମଧ୍ୟ ବହୁତ ଭଲ ହୋଇଥାଏ ତେଣୁ ଆମେ ମୁଁ ସେ ସବୁ ରୋଷେଇ କରି ମୁଁ ମୋ ପରିବାର ଲୋକଙ୍କୁ ସାହି ପଡିଶାଙ୍କୁ ସମସ୍ତଙ୍କୁ ଖାଇବାପାଇଁ ରୋଷେଇ ତାକୁ ଦିଏ